ହଁ ବାର ତାରିଖ ପାଞ୍ଚ ମାସ ଦୁଇହଜାର ନଅ ଷୋହଳ ତାରିଖ ଛଅ ମାସ ଦୁଇହଜାର ଏଗାର ଏକୋଇଶି ତାରିଖ ଛଅ ମାସ ଦୁଇହଜାର ଏକୋଇଶି ପଚିଶି ତାରିଖ ନଅ ମାସ ଦୁଇହଜାର ଛଅ ସାତ ତାରିଖ ପାଞ୍ଚ ମାସ ଦୁଇହଜାର ସାତ